ସାଧାରଣତଃ ଆମ ନୟାଗଡ଼ ଜିଲ୍ଲାର ଛେନାପୋଡ଼ ପ୍ରସିଦ୍ଧ ଛେନାପୋଡ଼ ଟାକୁ ଆମେ ହଣ୍ଡା ସାହାଯ୍ୟରେ କ୍ଷୀର ନେଇ କ୍ଷୀର ଗରମ କରୁ କ୍ଷୀର ଗରମ କରିସାରି ତାକୁ ଛେନା ଛିଣ୍ଡାଉ ଛେନା ଛିଣ୍ଡାଇ ତାକୁ ଛେନାପୋଡ଼ ତିଆରି କରିଥାଉ ଦହିବରା ଆଳୁଦମ ମଧ୍ୟ ପ୍ରସିଦ୍ଧ ଗୁପଚୁପ ମଧ୍ୟ ପ୍ରସିଦ୍ଧ ଏଠି ଖାଇବାଟା ଦହିବରା ଟାକୁ ଆମେ ବିରି ବାଟି ତାକୁ ତିଆରି କରିଥାଉ ତାକୁ ଦହି ଦହିରେ ପକାଇଥାଉ ଦହିରେ ପକାଇ ତାକୁ ଆଳୁଦମ ସହିତ ମିଶାଇକି ଖାଇଥାଉ ଗୁପଚୁପ ମଧ୍ୟ ଖାଇ ଖାଦ୍ୟ ହିସାବରେ ନିଆଯାଏ ଆମର ଏଠି ପ୍ରସିଦ୍ଧ ସ୍ଥାନ ଦକ୍ଷିଣକାଳୀ କଣ୍ଟିଲୋ ନୀଳମାଧଵ ଆମ ରଣପୁରର ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଅସୁର କୁମାରୀ ଏମିତି କେତେ ଜାଗା ରହିଛି ପ୍ରସିଦ୍ଧ ସ୍ଥାନ ନୟାଗଡ଼ ଜିଲ୍ଲାର ଆମର ଏଠି ସାଂସ୍କୃତିକ ପାରମ୍ପରିକ ହିସାବରେ କିଛିଟା ରହିଛି ତା'ପରେ ରଘୁଦୀବାକର ବୋଲି ଦୁଇଜଣ ଆମର ସହିଦ ହୋଇଯାଇଛନ୍ତି ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ସେ ତାଙ୍କର ପ୍ରତିଛବି ରଣପୁରରେ ପ୍ରତିଷ୍ଠା କରାଯାଇଛି